ଆମ ଜିଲ୍ଲାରେ ବହୁତ ପୂଜାସ୍ଥଳୀ ଅଛି ଯେପରିକି କୃଷାଳେଶ୍ୱର ମନ୍ଦିର ଚକତୀର୍ଥ ମନ୍ଦିର ବଳଦେବଜୀଉ ମନ୍ଦିର ଝାଡ଼େଶ୍ୱର ମନ୍ଦିର ମାଁ ତାରିଣୀ ଘଟଗାଁ ମନ୍ଦିର ବହୁତ ଲୋକମାନେ ବହୁତଆଡ଼ୁ ଆସନ୍ତି ଏଇ ମନ୍ଦିର ହଉ ଦେଖିବା ପାଇଁ

ଘଟଗାଁ ମନ୍ଦିର ରେ ପଣାସଂକ୍ରାନ୍ତି ରେ ବହୁତ ଭଲ ଭାବରେ ମାନେ ତାକୁ ଭଲ ଭାବରେ ପାଳନ କରାଯାଏ ପଣା ପିଇବାକୁ ଦିଅନ୍ତି ଫୁଲ ଫୁଲ ମଲ ସଜାନ୍ତି ଏବଂ ଚକର୍ଥିତ ମନ୍ଦିରରେ ମଧ୍ୟ ବହୁତ ଲୋକ ବୁଲିବାକୁ ଯାଆନ୍ତି କୃଷାଳେଶ୍ୱର ମନ୍ଦିରକୁ ବହୁତ ଭଲ ଲାଗେ ଏବଂ ମଧ୍ୟ ବର୍ଷକୁ ମାନେ ବଡ଼ ପର୍ବ ମଧ୍ୟ ପାଳନ କରାଯାଏ ସାଂସ୍କୃତିକ ପରମ୍ପରା ପର୍ବପର୍ବାଣି ଏସବୁ ମଧ୍ୟ ମାନେ ବହୁତ ପାଳନ କରାଯାଏ